ହଁ ଆମେ ବର୍ତ୍ତମାନ ଯାହା ଦେଖୁଛୁ ବା ଯାହା ପୁରୁଣା ପିଢ଼ି ଥିଲେ ବା ସେମାନେ ଯାହା ପର୍ବପର୍ବାଣି ପାଳନ କରୁଥିଲେ ବା ଯେତିକି ଭଗବାନଙ୍କୁ ମାନୁଥିଲେ ଭଗବାନଙ୍କର ସେବା କରୁଥିଲେ ଯେତିକି ନିୟ ନୀତି ନିିୟମ ପାଳୁଥିଲେ ବର୍ତ୍ତମାନ ପିଢ଼ି ସେତିକି ନୀତି ନିିୟମ ପାଳୁନାହାନ୍ତି ସେତିକି ପୂଜାପାଠ କଲେ ମଧ୍ୟ ତାଙ୍କ ମନରେ ସେଇଭଳି ଭକ୍ତିଭାବ ଆସୁ ନାହିଁ ତେଣୁ ପୁରୁଣା ପିଢ଼ି ଆଉ ବର୍ତ୍ତମାନ ପିଢ଼ି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଆମେ ଏହି ପରିବର୍ତ୍ତନ ଲକ୍ଷ୍ୟ କରୁଛୁ ଏବଂ ପୁରୁଣା ପିଢ଼ି ଆମେ ଯେତିକି ଶୁଣିଛୁ ବା ଯାହାବି ଜାଣିଛୁ ସମସ୍ତେ ବହୁତ ଧାର୍ମିକ ଥିଲେ ସେମାନେ ଭଗବାନଙ୍କୁ ବହୁତ ମାନୁଥିଲେ ଏବଂ ପୂଜା କରୁଥିଲେ